ମୋର ଗୋଟିଏ ପୁସ୍ତକର ନାମ ହେଉଛି ସାହିତ୍ୟ ଯାହାକି କୁଜିବୀର ପତ୍ରକୁ ନେଇ ଚାଲେଞ୍ଜ ହୋଇଅଛି ଏବଂ ଏହି ବିଷୟରେ ମୋ'ର କିଛି ଧାରଣା ନଥିଲା ତେଣୁ ମୋ' ସାଙ୍ଗ ସହିତ ମୁଁ ମିଶିକରି ଏଇ ବିଷୟରେ ଆଲୋଚନା କରିଅଛି କଟକର ଚୌଦ୍ଵାର ନିକଟବର୍ତ୍ତୀ କୁଜିବୀର ମଠରୁ ସାଧୁ ସୁନ୍ଦର ଦାସଙ୍କ ସମ୍ପାଦନାରେ ଓଡ଼ିଶାର ପ୍ରଥମ ହାତଲେଖା ସମ୍ବାଦପତ୍ର କୁଜିବୀର ଏହା ଅଠର ଶହ ଛବିଶ ମସିହାରେ ପ୍ରକାଶିତ ହୋଇଥିଲା ଓଡ଼ିଶାର ପ୍ରଥମ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିଥିବା ଗଙ୍ଗାଧର ଷଡ଼ଙ୍ଗି ଏହାକୁ ଗ୍ରହଣ କରିଥିଲେ ଏବଂ ମିସନାରୀ ମାନେ ଓଡ଼ିଶା ଆସିବାର ଚାରିବର୍ଷ ପରେ ଏହି ପତ୍ରିକାର ଆତ୍ମ ପ୍ରକାଶ ନିଶ୍ଚିନ୍ତ ଭାବରେ ଭଦ୍ରେକକାରୀ ଘଟଣା ସବୁ ଧର୍ମକୁ ସମ ଦୃଷ୍ଟିରୁ ବିବେଚନା କରୁଥିବା ସାଧୁ ସୁନ୍ଦର ଦାସ ଜଣେ ସଂସ୍କାରବାଦୀ ଯାହାକୁ ଆମେ ଭାବେ ବିବେଚନା କରିପାରିବା ଏବଂ ଏହିଁ ପୁସ୍ତକରୁ ଆମେ ଏହି ଶିକ୍ଷା ଲାଭ କରିଥିଲୁ ସାଙ୍ଗ ସହିତ ମିଶି ମଧ୍ୟ ଅନେକ ବିଷୟରେ ଜାଣିପାରିଲୁ ଯାହାକି ଆମର ପାଠ ପଢିବା ଶୈଳୀକୁ ଅଧିକ ଅଗ୍ରଗତି କରିଥାଏ